ନମସ୍କାର

ହଁ ହଁ

କେଉଁ ପଞ୍ଚାୟତ ଆପଣଙ୍କର କେତେ ବଡ଼ ଟାଙ୍କି ସିଏ ସଫା ହେଉଛି ଆଚ୍ଛା ଆପଣ ଏକ ଲିଖିତ ଅଭିଯୋଗ କରନ୍ତୁ ଆପଣଙ୍କର ନୋଡ଼ାଲ ଅଫିସର ଯିଏ ଅଛନ୍ତି ତାଙ୍କ ପାଖରେ ଲିଖିତ ଅଭିଯୋଗ କରନ୍ତୁ ନାହିଁ ଏବେ କ'ଣ ହେଇଛିନା ଫାଇଭଟି ଜରିଆରେ ଆପଣଙ୍କର ଏଇ ଯେଉଁ କାମଗୁଡ଼ିକ ଶୀଘ୍ର ହେଇଯିବ ତେଣୁ ଏବେ ଆପଣ ଲିଖିତ ଅଭିଯୋଗ କରନ୍ତୁ ଏହା ଶୀଘ୍ର ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏହା ଉପରେ ଇଏ ତିନିରୁ ଚାରି ଦିନ ଭିତରେ ଆପଣଙ୍କର ସମସ୍ୟାର ସମାଧାନ ହେଇଯାଇପାରିବ ନାହିଁ ସିଏ ବର୍ତ୍ତମାନ ଆପଣଙ୍କର ନୂଆ ପାଇପ୍ ଲାଇନ୍ ଚାଲିଛି ତ ତ ଇଏ ନୂଆ ଚାଲିଥିବାରୁ କିଛି ଦିନି ଏମିତି ହେବ ନୂଆ ନୂଆ ତାପରେ ସେ ପାଣିଟା ଚାଲିଲେ ବହୁତ ଦିନ ହେଇଗଲା ପରେ ସେ କମିଯିବ ସେ ହଁ ନିଶ୍ଚୟ କୁହନ୍ତୁ ଦେଖନ୍ତୁ ସେମିତି ତ କରିହେବ ନାହିଁ କାହିଁକିନା ଜଳ ବହୁତ ନଷ୍ଟ ହେବ ତେଣୁ ଆମର କାମ ହେଲା ଜଳ ବଞ୍ଚାଇବା ତ ତଥାପି ଆପଣଙ୍କ ମତାମତକୁ ମୁଁ ସାର୍ଙ୍କ ସହିତ ସେୟାର କରିବା କଥା ହେବି କଥା ହେଲା ପରେ ଦେଖାଯିବ କ'ଣ ହେଇପାରିବ ଆଉ ଠିକ୍ ଅଛି ଧନ୍ୟବାଦ ଆଜ୍ଞା ଧନ୍ୟବାଦ